ହଁ ମୁଁ ମୋ ମାତୃଭାଷା ଠାରୁ ଭିନ୍ନ ଭାଷାରେ ବିଭିନ୍ନ ପ୍ରକାର ହିନ୍ଦୀ ଇଂରାଜୀ ପୁସ୍ତକ ପଢ଼ିଅଛି ଏସବୁର ଅନୁଭୂତି ଅତି ସୁନ୍ଦର କାରଣ ଏଥିରୁ କିଛି ଶିଖିବା ସହ ମୋତେ ବହି ପଢ଼ିବାରେ ମଜା ଆସିଥାଏ ମୁଖ୍ୟତଃ ଅନ୍ୟ ଭାଷାରୁ ଅନୁବାଦିତ ଓଡ଼ିଆ ପୁସ୍ତକ ତା'ର ମୂଳ ସାରାଂଶରୁ ଟିକେ ଭିନ୍ନ ଥାଏ ଏଥିରେ କୌଣସି ଭାଷାର ଭୁଲ ନଥାଏ ତା'ର ଶବ୍ଦର ପ୍ରୟୋଗ ଭିନ୍ନ ହୋଇଥାଏ ମୋ ନିଜ ମାତୃଭାଷାର ପୁସ୍ତକ ନାମ ଗୁଡ଼ିକୁ ଓଡ଼ିଆରେ ହିଁ ରଖିବାକୁ ଚାହେଁ